ଆକର୍ଷଣୀୟ ଐତିହାସିକ ସ୍ଥଳ ଏବଂ ସ୍ଥାନ ରହିଛି ଯାହା ପର୍ଯ୍ୟଟକମାନେ ଓଡ଼ିଶାରେ ଦେଖି ପାରିଛନ୍ତି ଯାହାକି ଅର ଆମ ଭାରତରେ ମାନେ ଭାରତ ନାଇଁ ଆମ ଦେଶରେ ଯେଉଁପ୍ରକାର ବିଭିନ୍ନ ପ୍ରକାର ମନ୍ଦିର ଦେଖାଯାଏ ମାନେ ମନ୍ଦିର ଥାଏ ଭୁବନେଶ୍ୱରରେ କଟକ ବାଲେଶ୍ୱର ବହୁତ ଜାଗାରେ ପୁରୀ ବହୁ ଜାଗାରେ ଆମର ବିଭିନ୍ନ ଦେବ ଦେବାଦେବୀ ରହିଥାନ୍ତି ଯାହାକି ଆକ ଆକର୍ଷଣୀୟ ଐତିହାସିକ ସ୍ଥଳ ଏବଂ ସ୍ଥାନ ଅଛି ଯାହା ପର୍ଯ୍ୟଟକ ମାନ ଓଡ଼ିଶାରେ ଦେଖିପାରିବେ ଧଉଳି କହିଲେ ଧପ ଧବଳେଶ୍ୱର ମନ୍ଦିର ଯାହାକି ଶିବ ମନ୍ଦିର ବୋଲି ଆମେ ଜାଣିଥାଉ ଆମେ ଶିବ ମନ୍ଦିରରେ ମନ୍ଦିରକୁ ଆମେ ଶିବଙ୍କ ନାମରେ ଶିବଙ୍କର ନାମ ମଧ୍ୟ ବିଭିନ୍ନ ପ୍ରକାର ଥାଏ ବିଭିନ୍ନ ପ୍ରକାର ଥାଏ ଆମେ ଉଦାହରଣ ସ୍ୱରୂପ ତ ମୁଁ ଦେଇପାରିବିନି ବାକି କହୁଛେ ମାନେ ବିଭିନ୍ନ ପ୍ରକାର ନାମ ଥାଏ ତାଙ୍କର ଶିବ ଈଶ୍ୱର ହଁ ଏ ଦୁଇଟା ହିଁ ନାଁ ଜାଣିଛି ଯାହାକି ମୁଁ ଜାଣିବା ଦ୍ୱାରା ଭୁବନେଶ୍ୱର ଏବଂ ଭୁବନେଶ୍ୱରରେ କୋଣାର୍କ ମନ୍ଦିର ରହିଛି ରହିଛିି ଭୁବନେଶ୍ୱରରେ କୋଣାର୍କ ମନ୍ଦିର ଯାହାକି ଆମ ଓଡ଼ିଶାରେ ବହୁତ ପ୍ରସିଦ୍ଧ ଥାଏ ପୁରୀ ମନ୍ଦିର ଯାହାକି ପୁରୀ ମନ୍ଦିରରେ ଜଗନ୍ନାଥ ମନ୍ଦିରଙ୍କ ନାମରେ ଆମେ ଜାଣିଥାଉ ଆଉ ଚା ଜଗନ୍ନାଥ ମନ୍ଦିର ବହୁତ ପ୍ରସିଦ୍ଧ ଥାଏ ପୁରୀଠାରେ ବିନ୍ଦୁସାଗରରେ ଗୋଟେ ମୁରୁଗାନ ମନ୍ଦିର ରହିଛିି ଏବଂ ଭୁବନେଶ୍ୱରରେ ମୁରୁଗାନ୍ ମନ୍ଦିର ପ୍ରସିଦ୍ଧ ରହିଛି ଯାହାକି ଆମେ ଆମ ଆମ ଭାରତରେ ବିଭିନ୍ନ ପ୍ରକାର ମନ୍ଦିର ଦେଖିଥାଉ ଯାହାକି ଆମେ ମଧ୍ୟ ଦେବାଦେବୀଙ୍କୁ ଦେଖିଥାଉ